ନିଶ୍ଚିତ ଭାବରେ ଏହି ଯୁଗରେ ଆମକୁ ବିଜୁଳି ନିହାତି ଦରକାର କାରଣ ବିଜୁଳି ଥିଲେ ଆମର ଅଫିସ କାମ ହଉଛି ଆମର ସବୁ ମାନେ ଯେ ଜେନେରେଟର ଚାଲିଛି ଗ୍ରାଇଣ୍ଡର ଚାଲିଛି ମୋବାଇଲ ଚାଲୁଛି କମ୍ପ୍ୟୁଟର ଚାଲୁଛି ସବ ସବୁ ସହଜ କରେଇ ଦେଲାଣି ବିଜୁଳି ଏ ଏବେ କାଳେ ଯଦି ବିଜୁଳି ବିଦ୍ୟୁତ୍ କାଟ କରାଯିବ କି କୌଣସି ପାଣି ଅସୁବିଧାରେ ବିଦ୍ୟୁତ୍ କାଟ ଯଦି କରାଯିବ ତାହେଲେ କାମ ଅଟକ ରହିବ ବନ୍ଦ ରହିବ ଲୋକଙ୍କୁ ଖାଇବା ପିଇବାରେ ଅସୁବିଧା କାରଣ ଆଜିକାଲି ଇଲେକ୍ଟ୍ରୋନିକରେ ଏମିତି ଜିନିଷ ଆସିଲାଣି ଯାହାକି ରୋଷେଇ କରିବାରେ ସାହାଯ୍ୟ କରୁଛି ଲୋକେ ବହୁ ଭୋକରେ ଶୋଉ ନାହାନ୍ତି କାଠ ଚୁଲି ଆଉ ଏବେ ନାହିଁ ଏଲ୍ପିଜି ଗ୍ୟାସ୍ ବି ପ୍ରାୟ କମ ଲୋକେ ୟୁଜ୍ କରୁଛନ୍ତି ଆମର ଯେଉଁ ଆସୁଛି ଇଂଡକ୍ସନଟା ଆସୁଛି ଆଉ ପ୍ରେସର କୁକର୍ ଇଲେକ୍ଟ୍ରିକ୍ ପ୍ରେସର୍ କୁକର୍ ହେଲାଣି ଇଲେକ୍ଟ୍ରିକ୍ ଆଇରନ୍ ହେଲାଣି ଏସବୁ ଜିନିଷ ନିହାତି ଦରକାର କାରଣ ଲୋକ ଲୋକଙ୍କ ଇମେଜ୍ ପାଇଁ ମାନେ ତାଙ୍କର ଯେଉଁ ଅଛି ଦେଖାଇବା ପାଇଁ ଆଉ ଇଲେକ୍ଟ୍ରିକ୍ ଜିନିଷ ନିହାତି ୟୁଜ୍ କରୁଛନ୍ତି ତାଙ୍କର ଜେନେରେସନ୍ ଦେଖାଇବା ଯାଉଛନ୍ତି ସେ ସେ ଆଗାମି କାଳରେ ଇଲେକ୍ଟ୍ରିଟା ବହୁତ ୟୁଜ୍ ହେବ ବିଜୁଳିଟା ଅଧିକ ୟୁଜ୍ ହେବ ଆଉ ଆମେ ସଞ୍ଚୟ କରିବା ରଖିବା କଥା କାରଣ ପାଣି ପାଣି ଅଭାବ ଯୋଗୁଁ ବିଜୁଳି ଆମକୁ ବହୁ କମ ହଉ କମ ଆସୁଛି ଫଳରେ ଆମର କାମ ବନ୍ଦ ରହୁଛି ଆମେ କାମ କରିପାରୁନୁ କିମ୍ବା ଆମେ ଯେଉଁ ବ୍ୟାଙ୍କ କାମ ହଉ ସରକାରୀ କାମ ହଉ ସେ କାମଟା ହେଇପାରୁନି ଆମର ଯେଉଁ ଇଲେକ୍ଟ୍ରିକ୍ ଭେଇକିଲଟା ଆମର ଯେଉଁ ଯାତାୟାତ କରୁଛୁ ଗମନାଗମନ କରୁଛୁ ଇଲେକ୍ଟ୍ରିକ୍ ଭେଇକିଲଟା ଯେଉଁ ସ୍କୁଟିଟା ସେଇଟା ଚାର୍ଜ ହେଇପାରୁନି ଜଣେ ଲୋକଙ୍କୁ ଅସୁବିଧା ହଉଛି ଯେ ଏ ଜାଗାରୁ ସେ ଜାଗାଟା ଯାଇପାରୁନି ତା' ଫଳରେ ତାଙ୍କର ଗମନାଗମନ ବନ୍ଦ ରହୁଛି ଆଉ ତାଙ୍କର ଏ ଆମେ କହିବୁ ହଁ ରୋଷେଇ ରୋଷେଇ ପାଇଁ ବି ୟୁଜ୍ ହଉଛି ଇଲେକ୍ଟ୍ରିକ୍ କାହିଁକିନା ସାଇନ୍ସ ଏତେ ଡେଭଲପ୍ କଲାଣି ମାନେ ବିକଶି ଏତେ ବିକଶିତ ହେଲାଣି ଲୋକେ ଗ୍ୟାସ୍ ଏଲପିଜି କାଠ ଚୁଲା ସବୁ ଭୁଲିକି ଇଲେକ୍ଟ୍ରିକ୍ ଇଂଡକ୍ସନ ୟୁଜ୍ କରୁଛନ୍ତି ହିଟର ହିଟର ଚଲେଇକି ଚାଇନା ଚୁ ଚୁଲା ତାଙ୍କ ଚୁଲା ଜଳାଉଛନ୍ତି ବି ବି ଆମକୁ ବିଦ୍ୟୁତ୍ କାଟରେ ଅସୁବିଧା ହଉଛି ଦିନକୁ ଏମତି ଯାଉଛି ତିନି ଘଣ୍ଟା ଚାରି ଘଣ୍ଟା ବିଜୁଳି ଗଲେ ଆମେ ସେଇ ଚାରି ଚାରି ଘଣ୍ଟାରେ ଆମେ ରୋଷେଇ କରିପାରୁନୁ କିମ୍ବା ଆମ ଯେଉଁ କାମ କମ୍ପ୍ୟୁଟରରେ ଯେଉଁ କାମ ହଉଛି ସେ କାମ ଆମେ କରିପାରୁନୁ ଭାରି ଅସୁବିଧା ହଉଛି ପ୍ରଭାବ ପଡ଼ିବା କାଇଁକିନା ଆମ ସାଇନ ସାଇନ୍ସ ଯେମିତି ଡେଭଲପ୍ କରୁଛି ଯେମିତି ଲୋକଙ୍କୁ ଅଭ୍ୟାସ କଲାଣି ବିଜୁଳିଟା ଯଦି ଏଇ ଅଭ୍ୟାସଟା ନଛଡ଼େଇଲେ ଆଗାମି କାଳରେ ଆମ ଯେଉଁ ପିଢ଼ିଟା ରହିବ ସେ ପିଢ଼ିଟା ଏଇ ଅବସ୍ଥାରେ ମାନେ ପାଇବେ ସେମାନେ ଆଉମାନେ ଇଲେକ୍ଟ୍ରିକ୍ ନିହାତି ତାଙ୍କୁ ଦରକାର ଇ ବିଜୁଳି ନଥିଲେ ସେଇ ଜେନେରେଟର ହଉ କିମ୍ବା ତମ ଇଏ ଟା ହଉ ସେ ଇଲେକ୍ଟ୍ରିକ୍ରେ ଆଗ ଆଗ ଆଗକାଳରେ କ'ଣ ହଉଥିଲା କି ଲୋକେ ଗଛ ମୂଳରେ ବସିକି ହାତ ପଙ୍ଖାରେ ପବନ ଚାଲିଥିଲା ଏବେ ଏବେ କ'ଣ କରୁଛନ୍ତି କି ସୁ କୁଲର ଲଗେଇକି ଏ ସି ଲଗେଇକି ଶୋଇପଡ଼ୁଛନ୍ତି ଆରାମରେ ଯଦି ତାଙ୍କୁ କୁଲର ନହେଲା ଏ ସି ନହେଲା ତ ସେନ ହେଇ ବି ବିଚଳିତ ହେଇଯାଉଛନ୍ତି କ'ଣ ହେଲା ଇଲେକ୍ଟ୍ରିକ୍ ବିଜୁଳି କ'ଣ ହେଲା କ'ଣ ହେଲା କହିକି ଆଉ ହସ୍ପିଟାଲରେ ଆଜିକାଲି ଇ ଇଲେକ୍ଟ୍ରିକ୍ ସୁବିଧା ରହୁଛି କା ନିହାତି ରହିବା ଦରକାର କାରଣ ଅପରେସନ୍ ଟାଇମରେ ହଉ କିମ୍ବା ଇସିଜି ହଉ କିମ୍ବା ତୁମ ତାଙ୍କର ଯେଉଁ ଏକ୍ସ୍ରେ ସବୁ କରୁଛନ୍ତି ତ ସେ ସେଇଥିପାଇଁ ତାଙ୍କର ବିଜୁଳି ଦରକାର ଏବଂ ମେ ଏମତି ମେସିନ୍ ଯେମତି ସାଇନ୍ସ ଡେଭଲପ୍ କରିଛି ଯେତିକି ମେସିନ୍ ବାହାରୁଛି ସବୁ ମେସିନ୍ ଚଲେଇବା ପାଇଁ ବିଜୁଳି ନିହାତି ଦରକାର ବିଜୁଳି ହଁ ଅପରେସନ୍ ହେଉ କି ଯାହା ବି ହଉ ତୁମ ହସ୍ପିଟାଲ କାମରେ ହଉ କିମ୍ବା ତୁମ ଲାବ୍ରୋଟୋରୀରେ ହଉ କିମ୍ବା ତୁମର ଗରମ ପାଣି ଆଗାମୀ କୁଅଁରୁ ପାଣି ଟାଣୁଥୁଲେ ଏବେ କୂଅଁରୁ ପାଣି ଟାଣୁନି ମଟର ସୁବିଧା ହେଲାଣି ମଟର ଚାଲିବ କେଉଁଠି ବିଜୁଳିରେ ସେ ଯଦି ବିଜୁଳି ନଥିବ ଆମେ ଗାଧୋଇପାରିବାନି କରିପାରିବାନି ଲୋକ ଅଳସୁଆ ହେଲେଣି ସେ ଗାଧୋଇପାରିବେ ଯଦି କରିବେ ହଁ ଚଳିପାରିବେ ଆଉ